ମୁଁ ଆମ ନିକଟବର୍ତ୍ତୀ ସହରକୁ ବହୁତଥର ଯିବାକୁ ଯାଇଥାଏ କାରଣ ସହରରେ ଅନେକପ୍ରକାର ଜରୁରୀ କାର୍ଯ୍ୟଥାଏ ଯେମିତିକି ଘରର ସମସ୍ତ ଆସବାବପତ୍ର ବା ଖାଦ୍ୟ ପଦାର୍ଥ ସାମଗ୍ରୀ ପରିବାପତ୍ର ସବୁ ବଜାରରୁ ଆସିଥାଏ ଔଷଧପତ୍ର ବଜାରରୁ ଆସିଥାଏ କିମ୍ବା ଶରୀର ଅସୁସ୍ଥ ହେଲେ ଆମେ ଚିକିତ୍ସାଳୟକୁ ଯାଇଥାଉ ଯେମିତିକି ବଜାରରେ ଚିକିତ୍ସାଳୟ ଥାଏ ସେଇ ସେ ସେଥିପାଇଁ ଆମକୁ ସହରକୁ ମଧ୍ୟ ଯିବାକୁ ପଡ଼ିଥାଏ ଏବଂ ପାଖ ଗାଁକୁ ମୁଁ ପ୍ରାୟ ଦିନକୁ ଅନେକଥର ଯାଇଥାଏ କାରଣ ପାଖ ଗାଁ ବା ପଡ଼ିଶା ଗାଁ ଯେମିତିକି ଆମର ଯେକୌଣସି କାମ ହଉ ପଡ଼ୋଶୀଙ୍କ ସାହାଯ୍ୟରେ ହିଁ ସମସ୍ତ କାର୍ଯ୍ୟ କରାଯାଇଥାଏ ତେଣୁ ଆମେ ପଡ଼ିଶା ଗାଁ ବା ପଡ଼ୋଶୀ ଗାଁକୁ ଅନେକଥର ମୋତେ ଯିବାକୁ ପଡ଼ିଥାଏ ତେଣୁ ଏଇଥିପାଇଁ ମୋତେ ସହର ଏବଂ ଗାଁକୁ ଯିବାକୁ ପଡ଼ିଥାଏ ଯେ ନିଜର ଆବଶ୍ୟକୀୟ ଖାଦ୍ୟ ପଦାର୍ଥ ସାମଗ୍ରୀ ବା ଜିନିଷପତ୍ର ଆବଶ୍ୟକ ଜିନିଷପତ୍ର ଆଣିବା ପାଇଁ ସହରକୁ ଯିବାକୁ ପଡ଼ିଥାଏ ସେମିତି ପାଖଗାଁ ବା ପଡ଼ୋଶୀ ଗାଁକୁ ଯିବାପାଇଁ ଆମର ଆବଶ୍ୟକ ଜିନିଷ ଥାଉ କିମ୍ବା କ'ଣ କୌଣସି ଲୋକ ପାଖରେ କିଛି ଜରୁରୀ କାର୍ଯ୍ୟ ଥାଉ ନିଶ୍ଚିନ୍ତ ଯିବାକୁ ପଡ଼ିଥାଏ